ଆମ ଅଞ୍ଚଳରେ ବହୁତ ସାରା ମନ୍ଦିର ଅଛି ସେଥିମଧ୍ୟରୁ ଆମ କେଉଁଝର ଅଞ୍ଚଳରେ ଘଟଗାଁ ମାଁ ତାରିଣୀ ସେ ହେଉଛନ୍ତି ପ୍ରସିଦ୍ଧ ଆମ ଅଞ୍ଚଳରେ ସେଠାରେ ଆମେ ବୋଧେ ଯେହେତୁ ପ୍ରାୟ ବହୁତ ଟାଇମ୍ ଯାଉ ଦର୍ଶନ କରିବାପାଇଁ ମାଁ'ଙ୍କ ଆଳତୀ ଆଉ ଆଉ ବହୁତ ଲୋକ ମଧ୍ୟ ବାହାରୁ ଆସନ୍ତି ମାଁ'ଙ୍କର ଆଳତୀ ଦେଖିବାପାଇଁ ଆଳତୀ ମଧ୍ୟ ଆମ ନୂଆପଡ଼ା ଦେଓଗାଁ ସ୍ଥିତ ନୂଆପଡ଼ାରେ ଜଗନ୍ନାଥ ମନ୍ଦିର ଅଛି ସେଠି ମଧ୍ୟ ବାହାରୁ ବହୁତ ଲୋକ ଆସନ୍ତି ଆମେ ମଧ୍ୟ ଯାଉ ଆଉ ସେଠି ବି ମାଁ ତାରିଣୀଙ୍କ ମନ୍ଦିର ପାଖରେ ବହୁତ ସାରା ପାର୍କ ଅଛି ଦେଖିବାପାଇଁ ବୁଲିବାପାଇଁ ବହୁତ ଆନନ୍ଦ ମିଳେ ଆଉ ତା ସହିତ ମାଁ'ଙ୍କର ଆଳତୀ ସଂଧ୍ୟା ଆଳତୀ ଦେଖିବାପାଇଁ ଲୋକଙ୍କର ବହୁତ ଭିଡ଼ ଲାଗେ ଆଳତୀ ସରିଲା ପର୍ଯ୍ୟନ୍ତ ଲୋକମାନେ ଅପେକ୍ଷା କରନ୍ତି ଆମେ ମଧ୍ୟ ଆଳତୀ ଦେଖିବାପାଇଁ ବହୁତଥର ଆସିଛୁ ଯାଇଛୁ ଆଉ ପରିବାର ସହିତ ସେଠି ବହୁତ ଶାନ୍ତି ଲାଗେ ଭଲଲାଗେ ଯାହାକି ମାଁ ତାରିଣୀଙ୍କ କୃପାରୁ ମନ୍ଦିର ଚାରିପାଖ ସବୁଆଡ଼ୁ ପରିଷ୍କାର ପରିଚ୍ଛନ୍ନ ଏବଂ ସବୁ ସୁବିଧା ମଧ୍ୟ ରହିଛି ଖାଇବା ମନ୍ଦିରର ବାହାରେ ଲୋକ ରହିଛନ୍ତି ଯାହା କି ଭୋଗ ରାଗ ଭଲ ମନ୍ଦ କରି ଆମେ ଭିତରକୁ ଯାଉ ଦର୍ଶନ କରିବାପାଇଁ ମାଁ'ଙ୍କୁ କିଛି ସମୟ ଅପେକ୍ଷା କରୁ ମାଆ'ଙ୍କର ଆଳତୀ ସଂଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରୁ ମାଁ'ଙ୍କର ଆଳତୀ ଦେଖିବାପାଇଁ ଆମେ ମଧ୍ୟ ରହୁ ଆଉ ବାହାରୁ ବହୁତ ପଦାରୁ ଲୋକ ମଧ୍ୟ ଆସନ୍ତି ମାଁ'ଙ୍କ ଆଳତୀ ଦେଖିବାପାଇଁ ଏମିତି ସବୁ ରହିଛି ମାଁ ତାରିଣୀଙ୍କ କୃପାରୁ ସବୁ ଏମିତି ରହିଛି ଆଉ